ମୁଁ ବହୁତ ଗଛ ବା ବୃକ୍ଷ ପ୍ରେମୀ ଆଉ ମୁଁ ବହୁତ ପ୍ରକାର ଗଛ ମଧ୍ୟ ଆମ ଘରେ ଲଗେଇଛି ଆଉ ସେଇ ଗଛମାନଙ୍କର ମଧ୍ୟ ମୋତେ ଯତ୍ନ ନେବାକୁ ବହୁତ ଭଲ ଲାଗେ ମୋ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଗଛ ମଧ୍ୟ ଅଛି ଫଳ ଗଛ ମଧ୍ୟ ଅଛି ବିଭିନ୍ନ ପ୍ରକାର ଅନେକ ପ୍ରକାର ଆମ୍ବ ପଣସ ହେଉ ବା ଅନ୍ୟାନ୍ୟ କିଛି ଗଛ ହେଉ ସେ ସବୁ ଗଛ ମଧ୍ୟ ଲଗେଇଛି ଆଉ ସେ ସବୁ ଗଛର ଯତ୍ନ ନେବା ପାଇଁ ସେ ମୋ ମୁଁ ନ ନିଏ ଏବଂ ମୁଁ ଯେତେବବେଳେ ବାହାରକୁ ଯାଏ ସେତେବେଳେ ଆମ ତା ସେ ସବୁର ଯତ୍ନ ନେଇ ତାଙ୍କୁ ଠିକ୍ ଟାଇମ୍ ରେ ପାଣି ସାର ଦେଇ ମୁଁ ଠିକ୍ ଟାଇମ୍ ରେ ବାହାରକୁ ଯାଏ ଆଉ ଯଦି କୌଣସି ବଶତଃ ମୁଁ ଅଧିକ ସମୟ ପାଇଁ ବାହାରକୁ ଗଲି ତ ଆମ ଘରଲୋକ ଯେମିତିକି ମୋ ମାଆ ବାପା ଭାଇ କାକା ଏଇମାନେ ସବୁ ଗଛମାନଙ୍କର ଦାୟିତ୍ୱ ରଖନ୍ତି ଆଉ ଗଛକୁ ଠିକ୍ ଟାଇମ୍ ରେ ପାଣି ସାର ଦିଅନ୍ତି ଆଉ ମୁଁ ଆମ ଗଛରେ ଜମା ବି ରାସାୟନିକ ସାର ୟୁଜ୍ କରେନି କାରଣ ରାସାୟନିକ ସାର ଆମ ମାଟି ପାଇଁ ଭଲ ନୁହଁ କି ଗଛ ପାଇଁ ଭଲ ନୁହଁ ସବୁ ଜୈବିକ ଉପାୟରେ ସାର ମୁଁ ୟୁଜ୍ କରେ ଯେମିତିକି ଗ ଆମ ଘରୁ ବାହାରୁଥିବା ପରିବା ଚୋପାକୁ ଚୋପା ହଉ ଆଉ ଗାଈର ଗୋବର ଗୋଟେ ଜାଗାରେ ରଖି କମ୍ପୋଷ୍ଟ କରି ତାପରେ ସେ ସବୁକୁ ମୁଁ ଗଛରେ ସବୁ ଗଛ ମୂଳରେ ଦେଇଥାଏ ପାଣି ଦେଇଥାଏ ଏଇସବୁ ମୋତେ କାର୍ଯ୍ୟ ମାନେ କାମ କରିତେ ବହୁତ ଭଲ ଲାଗେ ମଧ୍ୟ ଆଉ ମୋର ବିଭିନ୍ନ ପ୍ରକାର ଗଛ ମଧ୍ୟ ଆମ ଘରେ ଅଛି ଯେଟାକି ସେଇ ସବୁ ମୋତେ ଯେତେବେଳେ ମୋ ମୁଡ଼୍ ଅଫ୍ ଥାଏ କିମ୍ବା ମନ ଦୁଃଖ ଥାଏ ମୁଁ ସେଇ ଗଛମାନଙ୍କ ସହିତ ମୋ ଟାଇମ୍ ସ୍ପେଣ୍ଡ କରିଥାଏ ମୋତେ ବହୁତ ଭଲ ଲାଗେ ଗଛମାନଙ୍କ ସହିତ ରହିବା ପାଇଁ ଆଉ ମୁଁ ତାଙ୍କ ଯତ୍ନ ନେବା ପାଇଁ